ଲକ୍ଡ଼ାଉନ୍ରେ ମୁଁ ଘରେ ରୋଷେଇ କେବଳ ଭାତ ଡାଲି ବାରିରେ ମିଳୁଥିବା ଶାଗ ଏହିସବୁ ଜିନିଷ ରୋଷେଇ କରେ କାରଣ ବଜାର ଘାଟରୁ କିଛି ପନିପରିବା ଅଣାଯାଉନଥିଲା ଏଇ ବାଘ ବାରି ଜିନିଷ ରୋଷେଇ କରିବାକୁ ଭଲ ପାଉଥିଲି ଆଉ